ଆର ଓଡ଼ିଶାରେ ସମସ୍ତେ ଧାନ ଚାଷ କରସନ୍ ଆମର ଇଆଡ଼େ ସମସ୍ତେ ଚାଷ କର୍ବାକେ ବହୁତ ଭଲ ବହୁତ ପସନ୍ଦ କରସନ୍ ସେଥିର୍ ମଧ୍ୟରୁ ହେଲା ଧାନ ଚାଷ ମାଖନ ଚାଷ ମୁଗଫଲି ଚାଷ ମୁଗ ମୁଗ ଯୋଗାବାଟା ହେଲା ପାତର୍ଘଣ୍ଟା ଚାଷ ତାପରେ ପୋଟଳ ଚାଷ ଭେଣ୍ଡି ଚାଷ ଏଇଟା ମାନେ ସବୁ ବାଇଗନ୍ ଏଇ ଜିନିଷମାନେ ବହୁତ ବହୁତ ପରିମାଣରେ ହୁଏ ବହୁତ ପରିମାଣରେ ହେସି ନୁହଁ ଆମର୍ ଓଡ଼ିଶାରେ ଆଉ ସବୁଥିରୁ ସବୁଥିରୁ ତାର୍ ମାନେ ଯେନ୍ତାକି ସମସ୍ତେ କରସନ୍ ସେଟା ହେଲା ଧାନ ଚାଷ ଆମର୍ ଧାନ ଚାଷ ଆମେ କେନ୍ତା ଭାବେ କରସୁଁ ଆମ ସେଇ ଜିନିଷଟା କହିମି ଆଉ ପହଲା ଆମେ ଧାନ ଚାଷ ଯେତେବେଲେ କରସୁଁ ପହିଲା ଆମର୍ ଜମିିକି ଆମେ ପହିଲା ହଲ୍ ନେଇକିରି ହଲ୍କେ ନେଇକିରି ସେଟା ଆମେ ଜୁତସୁଁ ଜୁତି ସାରିଲା ପରେ ତାପରେ ସେଥିରେ ଆମେ ଭଲସେ ଭଲ୍ ଭାବେ ଜୁତି ଦେସୁଁ ଜୁତି ସାରିଲା ପରେ ଯେତେ ଲଟା ବୁଟା ଥିବା ସବୁ ଅଲଗେଇ ଦେସୁଁ ଆଉ ତାପରେ ସେଥିରେ ପୋଲ୍ହା ପକାସୁଁ ପୋଲ୍ହାରେ ସାର୍ ଦେସୁଁ ଗ୍ରୁମର୍ ୟୁରିଆ ସାର୍ ଦେସୁଁ ଦେଇ ସାରିଲା ପରେ ସେ ପୋଲ୍ହାରେ ଯେତା ତାର ମାନେ ବାହାରିବା ଯେନ୍ତା ସେ ଧାନ ଯେତେବେଳେ ଦେଇକି ମୁଁ କାଦୁଅ କରିକରି ପାନ୍ ଦିଆ ହେଇଥିବା କାଦୁଅ କରା ହେଇଥିବା ସେ ଧାନ ଯେତେବେଳେ ଆଙ୍କିିବା ଆଙ୍କିରି ସାରିଲା ପରେ ବଡ଼ ବଡ଼ ହେବା ବଡ଼ବଡ଼ ହେଇସାରିଲେ କି ସେଟାକିି ଆମେ କାଣା କରୁସୁଁ କି ଯେଇକିରି ଗୁଟେ ଟ୍ରାକ୍ଟରଟି କି ହଲ୍ଟି ଜାଣାବି ହଉ ହଲ୍ ପ୍ରାୟତଃ ହଲ୍ରେ ସମସ୍ତେ କାମ କରସନ୍ ହଲ୍ରେ କାମ କରସନ୍ ହେଥିର୍ଲାଗି ହଲ୍ ନେଇକିରି ଜୁତସନ୍ ଜୁତି ସାରିଲା ପରେ ତାପରେ ସେଟାକେ ବର୍ଷା ହେସି ବର୍ଷା ମାସେ ହି ଜିନିଷଟା ହେସି ଆଉ ସେଥିରେ ପାନ୍ ବର୍ଷି ସାରିଲା ପରେ ସେଥିରେ ପାନ୍ ଥିବା ଡୁଲିରେ ପାନ୍ ଥିବା ସେଟାକେ ଜୁତବେ ଜୁତି ସାରିଲା ପରେ ସେଟାକେ କାଦୁ କରବେ କାଦୁ କରିସାରିଲା ପରେ ଯେତେବେଲେ ପଲ୍ହା ରୁଇବେ ପଲ୍ହା ଯେତେବେଲେ ଚାଷ୍ ସେଟା ପଲ୍ହା ପକେଇଥିବେ ସେ ପଲ୍ହାକେ ଘିଚି ଆଣବେ ଘିଚି ଆନିକିରି ସେଟାକେ ଯୋଗାବେ ସେଟା ଯୋଗାବେ ଯୋଗେଇ ସାରିଲା ପରେ ଯେତେବେଲେ ପାନ୍ ଫେର୍ ପାନ୍ ଦେବେ ପାନ୍ ଦେଇ ସାରିଲା ପରେ ସେଟା ବଡ଼ବଡ଼ ହେବା ବଡ଼ବଡ଼ ହେଇସାରିଲେ କି ବଡ଼ ବଡ଼଼ ହେଇସାରଲେ କିି ସେଟାକି ଆମେ କାଣା କରୁସୁଁ କି ଧାନ ଯେତେବେଲେ ବଡ଼ ବଡ଼ ହେଇଯିବା ସେଥିରେ ସାର୍ ଔଷଧ ଦିଆ ହେସି ଗ୍ରୁମର ସାର୍ ଦିଆ ହେସି ରୁଗୀନ ଖାଇବା ବୋଲିକିରି କେତେ ପ୍ରକାରେ ମେଡ଼ିସିନ୍ ମାନେ ଔଷଧମାନେ ବି ଦିଆ ହେସି କେନ୍ ଯେନ୍ତା ପୋକ୍ କୀଡା ହାନି ଖାଇବେ ବୋଲିକିରି ଆଉ ସେ ଧାନ୍ ଯେ ବଡ଼ ବଡ଼ ହେଇଯବାକି ସେଥିରେ ଲୋଟା ହେସି ଲଟା ହେଲା ସେଥିରେ ଆମେ ଫେରି ଘିଚସୁଁ ସେ ଲଟା ମାନେ ଲଟା ଘିଚି ସାରଲେକି ଫେର୍ ଫିର୍ ଦୁଇ ତିନି ଧର ସାର୍ ଔଷଧ ହେତା ଦେସନ୍ ଗ୍ରୁମର ୟୁରିଆ ଖୁଳିକିରି ଦେସନ୍ ଆଉ ସେଟା ସେଟା ହେଇସାରିଲେ ସେ ଧାନ କି ଧାନ ଯେତେବେଲେ ବଡ଼ ହେବା ବଡ଼ ହେ ସାରିଲେ ସେଟାକି ଆମେ କାଟସୁଁ କାଟିି ସାରିଲେ ମଡ଼ାସୁଁ ମଡ଼ାଲା ପରେ ସେଟା ଆମେ ଘରକେ ଆନସୁଁ ଘରକେ ଆନସୁଁ ଟ୍ରାକ୍ଟର କିମ୍ବା ଟ୍ରାକ୍ଟରକେ ସେ ଗୁ ଗୁଡ଼ି ଗୁ ଗୁଡ଼ିରେ ନେଲେ ତ ବଲଦରେ ଆମେ ମଡ଼ାସୁଁ ମଡ଼ଲେେ ଆମେ ଘରକେ ଆନ୍ସୁଁ ସେ ଧାନକେ ଧାନକେ ଆନ୍ସୁଁ ତାପରେ ସେଟାକେ ଆମେ ରଖସୁଁ ଅଧା ବିକ୍ସୁଁ ଅଧା ରଖ୍ସୁଁ ଆଉ ସେଟା ତାପରେ ଆଉ ଗୁଟେ ହେଲା ମାଖନ୍ ଚାଷ ଯେନ୍ଟାକି ଆମେ ସେଟା ବି ଆମର ଓଡ଼ିଶାର ପ୍ରିୟ ଚାଷ୍ ହେ ଆଉ ମାଖନ୍ ମାଖନ୍କେ ପହଲା ଜୋଗାବାର ଆଗରୁ ସେଟାକେ ପହଲା ପୁଆଲ୍ନୁ ରଖିକିରି ସେଟାକେ ପିଲ ମଞ୍ଜିିକେ ରଖ୍ବେ ପାନ୍ ବତୁରେଇ କରି ପୁଆଲ ଥୋଇ ଦେଇକିରି ପେନ୍ ଥି ଦିନେ ମଞ୍ଜି ବୁତରା ବିି ବୁତରେ ସାରିଲା ପରେ ପୁଆଲଥି ରଖିବି ପୁଆଲଥି ରଖି ସାରିଲା ସେଟା ଗଜା ଦେବା ଗଜା ଦେଇ ସାରିଲା ପରେ ସେଟାକି ନେବେ ପହିଲା ହୁଲା ମାନେ କୁଡ଼ି ଦେଇଥିବେ ହୁଲାରେ ଖଦ ଭରିଦେବେ ଖଦ ଭରି ସାରିଲା ପରେ ସେ ମାଖନର ମଞ୍ଜିିକେ ନେଇକିରି ପାନ୍ ଦେବି ପହିଲା ଖଦ୍ ଭରି ସାରିଲେ ପାନ୍ ଦେବି ପାନ୍ ଦେଲେକି ସେ ମଞ୍ଜିିକେ ନେଇକିରି ଯୋଗାବି ଯୋଗେଇ ସାରିଲା ପରେ ସେଟା ଯେତେବେଲେ ବାହାରିବା ବାହାରିବା କି ସେଥିରେ ଫିର୍ ସବୁଦିନ ସେ ମାଖନକେ ସବୁଦିନ ପାନ୍ ଦେସନ୍ ପାନ୍ ଦେଇ ସାରିଲା ପରେ ସେ ଆଙ୍କିବା ଆଙ୍କିିଲେ କିିଥର ବଡ଼ ବଡ଼ ହେଲେ କିି ସାର୍ ଦିଆ ହେବା ସାର୍ ଦିଆ ହେଲେ କି ତାପରେ ସେଟାକେ କେଞ୍ଚିବେ ଭଲ୍କରି ତାର୍ ଫୁଲା ମାନେ ଗୋଲ ଗୋଲ କରିକରି ବନାବେ ସେଟାକେ ବିହିଡ଼ିବେ ତାର୍ ଗାର୍ କରିବେ ଯେନ୍ତା ପାନ୍ ରହିଲେ ଖୁଲିଯିବା ନହେଲେ ମାଖନ ଗଛ ଖୁଲିଯିବା ଆଉ ମାନ ତ ବର୍ଷା ମାସେ ହି ପ୍ରାୟ ଯୋଗାସନ୍ ଖରା ମାସେ ବି ଯୋଗାସନ୍ ଯେ ଖରା ମାସେ ଯାହାର ପାତଲ ବୋରିଂ ଥିବା ସେମାନେ ହିଁ ଯୋଗାସନ୍ ବାକି ଲୋକ ତ ଯୋଗେଇନି ପାରନ୍ ତ ହେତର୍ଲାଗି ବୋଲିକିରି ଆମର୍ ତ ଇଆଡ଼େ ବର୍ଷା ମାସ ଟିକେ ପ୍ରାୟ ଆସେ ଆଉ ଆଜିକାଲି ତ ପତାଲ ବ ନଲା ପ୍ରାୟ ସମସ୍ତେ କରୁଛନ୍ ବୋଇଲେ ସେଟା କିି ସେଟାକେ ସେଟା ସରିଲା ପରେ ବି କରି ସାରିଲା ପରେ ତାପରେ ସେଥିରେ ମାଖନରେ ଔଷଧ ଦେବେ ଔଷଧ ଦେଲେବି ସାର ଦେବେ ସେଥିର ଲଟା ଘିଚିବେ ଲଟା ଘିଚି ସାରିଲା ପରେ ତାପରେ ଫୁଲ ଫୁଟ୍ବା ଫୁଲ ଫୁଟିଲେ ଆମେ ଫୁଲ ଖାଇସୁଁ ବି ବିକ୍ସୁଁ ବି ଆଉ ମାଖନ୍ ଯେତେବେଲେ ହେବା ମାଖନ୍ ବି